କୃଷି କାମ କରିବା ପାଇଁ ଆମକୁ ତ ପ୍ରଥମରେ ନଙ୍ଗଳ ଦରକାର ନଙ୍ଗଳ ସହିତ ଦୁଇଟା ବଳଦ ଆମକୁ ଆବଶ୍ୟକ ପଡ଼ିଥାଏ ତ ନଙ୍ଗଳ ଆମେ କାଠ ନଙ୍ଗଳରେ କରୁଛୁ ଆଉ ଆଜିକାଲି ଲୁହା ନଙ୍ଗଲ ମଧ୍ୟ ବାହାରିଲାଣି କିନ୍ତୁ କାଠ ନଙ୍ଗଳ ଅପେକ୍ଷା ଲୁହା ନଙ୍ଗଳ ବହୁତ ଭଲ କିନ୍ତୁ କାଠ ନଙ୍ଗଳରେ ଅଧିକାଂଶ ଆମେ ଚାଷ କରୁଛୁ ତା ସହିତ କଣ ରମ୍ପା ଗଇଁତି ସାବଳ ମଧ୍ୟ ଦରକାର ପଡ଼ୁଛି ରମ୍ପା ମାଧ୍ୟମରେ ଆମେ ହୁଡ଼ା ପକାଇବା ପାଇଁ ରମ୍ପା ବ୍ୟବହାର କରାହେଉଛି ଆଉ ଗଇଁତି ମାଟି ଯେଉଁଠି ଉଚ୍ଚ ଜାଗା ହୋଇଥିବ ଗଇଁତି ଦ୍ୱାରା ମାଟି ଖୋଳା ଯାଉଛି ଆଉ ସାବଳ ଦ୍ୱାରା ପଥର ଇତ୍ୟାଦି ବାହାର କରିକିରି ଜମିରୁ ଜମିକୁ ସମତଳ କରୁଅଛୁ ଆଉ ଜମିଟିକୁ ଠିକ୍ ଭାବରେ ସମତଳ କରି ଚାଷ କଲେ ଚାଷର ଅଧିକା ଆଦାୟ ହେଉଛି ଆଉ